ଭାରତୀୟ ଚଳଚ୍ଚିତ୍ର ଆମମାନଙ୍କୁ ବହୁତ ଶିକ୍ଷା ଦେଇଥାଏ ଏହି ଶିକ୍ଷା ଆମ ପାଖରେ ପହଞ୍ଚିବା ଦ୍ୱାରା ଆମେ ବହୁତ ଉପକୃତ ହୋଇଥାଉ ଯାହାଫଳରେ ଏହିସବୁ ଆମକୁ ବହୁତ ଉପକାରିତା ମିଳିଥାଏ ଏହି ବିଷୟ ସଙ୍ଗୀତ ଦ୍ୱାରା ବହୁତ ମନପସନ୍ଦର ଜିନିଷ ଆମେ ପାଇଥାଉ ଏହି ଚଳଚ୍ଚିତ୍ର ଗୁଡ଼ିକ ଆମକୁ ବହୁତ ଉପକାର ଦେଇଥାଏ ସେପରି ଚଳଚ୍ଚିତ୍ର ଏବଂ ଧାରାବାହିିକଗୁଡ଼ିକ ଆମକୁ ବହୁତ ଜାଣିବା ଶିକ୍ଷା ଦେଇଥାଏ ଏଥିର ପ୍ରିୟ ଅଭିନେତା ହେଉଛନ୍ତି ଅନୁଭବ ମହାନ୍ତି ଯାହାଙ୍କର ଚଳଚ୍ଚିତ୍ର ଦେଖିବାକୁ ମୁଁ ବହୁତ ପସନ୍ଦ କରେ ସେ ବହୁତ ବହୁତ ଜାଣିବା କଥା ଆମକୁ ଶିଖେଇଥାନ୍ତି ତାଙ୍କ ଅଭିନୟ ମାତ୍ରାରେ ଏବଂ ମୋର ପ୍ରିୟ ଅଭିନେତ୍ରୀ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ ଯାହା ତାଙ୍କ ଅଭିନେତ୍ରୀ ମାତ୍ରା ଅଭିନୟ ଜରିଆରେ ଆମମାନଙ୍କୁ ବହୁତ ଜାଣିବା କଥା ଏବଂ ଶିକ୍ଷା ଦେଇଥାନ୍ତି ଏହା ଆମମାନଙ୍କୁ ବହୁତ ଉପକାର ଦେଇଥାଏ ଏହା ଏହି ଯୋଗୁଁ ଆମକୁ ମୋତେ ଓଡ଼ିଆ ଗୀତ ଏବଂ ସଙ୍ଗୀତ ବହୁତ ପସନ୍ଦ ମୋର ପ୍ରିୟ ଗାୟକ ହେଉଛନ୍ତି ଏଆର୍ ରେହମାନ୍ ଯାହାଙ୍କ ଗୀତ ପାଇଁ ମୁଁ ବହୁତ ଖୁସି ଶୁଣିଲେ ବହୁତ ଖୁସି ହୁଏ ଏହି ଯାହାଦ୍ୱାରା ମୋର ମନ ଦୁଃଖ ଥିଲେ ବି ଏହିସବୁ ଗୁଡ଼ିକୁ ଶୁଣିଦେଲେ ମୋ ମନ ହାଲୁକା ହୋଇଯାଏ ଏବଂ ଯୋଉ ସିନେମାଗୁଡ଼ିକରୁ ଆମେ ବହୁ ଶିଖିବାକୁ ପାଇଥାଉ ଓଡ଼ିଆ ଓଡ଼ିଆ ହେଉ କିମ୍ବା ହିନ୍ଦୀ ସିନେମା ହେଉ ଯାହା ଆମମାନଙ୍କୁ ବହୁତ କିଛି ଜାଣିବା ଶୁଣିବା ଜିନିଷ ଦେଇଥାଏ ଏହା ଏହି ଯୋଗୁଁ ଆମକୁ ବହୁତ ଜାଣିବା ଜିନିଷ ଜାଣିଥାଉ ଏବଂ ବହୁତ ଉପକାର ମଧ୍ୟ ମିଳିଥାଏ ଏହା ହେଉଛି ଆମର ଓଡ଼ିଆ ସିନେମା ଜଗତର କାହାଣୀ ଭାରତର ଚଳଚ୍ଚିତ୍ର ସଙ୍ଗୀତ ବିଷୟରେ ମୁଁ ସମ୍ୟକ ଧାରଣା ଥିଲେ ମଧ୍ୟ ମୁଁ ଏଇଥିରୁ ବହୁ କିଛି ଶିଖିଛି ଜାଣିଛି ଏବଂ ଧାରାବାହିକଗୁଡ଼ିକ ବହୁତ ଲୋକପ୍ରିୟ ମଧ୍ୟ ଯାହା ଭଲ ଧାରଣା ଦେଇଥାଏ ଆମମାନଙ୍କ ମନରେ ଏହିସବୁ ଜାଣିବା ଶୁଣିବା ଦ୍ୱାରା ଆମମାନଙ୍କୁ ବହୁ ଉପକୃତ ମିଳିଥାଏ

ଯାହା ଆମମାନଙ୍କୁ ବହୁତ ଖୁସି କରେଇଥାଏ ସେସବୁ ଦେଖିବା ଦ୍ୱାରା